ମତେ ଚିତ୍ରାଙ୍କନ କରିବା ପାଇଁ ପସନ୍ଦ ପସନ୍ଦ ଥିଲା କିନ୍ତୁ ଏବେ ମୁଁ ଯେତେ ଚିତ୍ରାଙ୍କନ ପାଇଁ ପସନ୍ଦ ଥିଲେ ବି ମୋର ମୁଁ ଚିତ୍ରାଙ୍କନ ଏବେ ଚିତ୍ରାଙ୍କନ ପାଇଁ ସମୟ ଦେଇପାରୁନାହିଁ କାରଣ ପାଠ ପଢ଼ିବା ସହିତ ଘର କାମ ବାହାର କାମ ଇତ୍ୟାଦି କରିବା ଦ୍ୱାରା ଚିତ୍ରାଙ୍କନ ପାଇଁ ମତେ ସମୟ ମିଳେ ନାହିଁ ଚିତ୍ରାଙ୍କନ ଏକ କଳା କଳା ଅଟେ ଚିତ୍ରାଙ୍କନ ପ୍ରତି ମୋର ଯେତେ ଆକୃଷ୍ଟ ଆକୃଷ୍ଟ ମୁଁ ଯେତେ ଆକୃଷ୍ଟ ହେଲେ ମଧ୍ୟ ଚିତ୍ରାଙ୍କନ ପାଇଁ ମତେ ସମୟ ମିଳେନାହିଁ ସେଥିପାଇଁ ଚିତ୍ରାଙ୍କନ ପ୍ରତି ମତେ ଗୁରୁତ୍ୱ ଦିଏ ନାହିଁ ମୁଁ ମୋ ଭାଇଠାରୁ ଚିତ୍ରାଙ୍କନ ଶିଖିଥିଲେ ମଧ୍ୟ କିମ୍ବା ଅନଲାଇନ୍ ମାଧ୍ୟମରେ ହେଉ ୟୁଟ୍ୟୁବ୍ ର ଶିଖି ଥିଲେ ମଧ୍ୟ ମୁଁ ଚିତ୍ରାଙ୍କନ ପାଇଁ ସମୟ ଦେଇପାରେ ନାହିଁ ଘରେ ରୋଷେଇ କାମ ହେଉ କିମ୍ବା ବାସନ ମଜା ସଫାସଫି ଇତ୍ୟାଦି କରିବା ଦ୍ୱାରା ସେଥିରେ ସମୟ ପଳେଇ ଥାଏ ଏବଂ ଘର କାମ ସରିବା ପରେ ପାଠପଢ଼ା ପ୍ରତି ଧ୍ୟାନ ଦେବା ହେଉ ପାଠ ପଢ଼ା ପାଠପଢ଼ାପଢ଼ି କରିବା ଦ୍ୱାରା ସେଥିରେ ସମୟ ପଳେଇ ଥାଏ ଯାହାଫଳରେ କି ମତେ ଚିତ୍ରାଙ୍କନ ପାଇଁ ସମୟ ହୋଇନଥାଏ ସେଥିପାଇଁ ସେଥିପାଇଁ ମୁଁ ଚିତ୍ରାଙ୍କନ ପ୍ରତି ଏତେ ଧ୍ୟାନ ଦିଏ ନାହିଁ ମୋର ଯେତେ ମୋର ଯେତେ ଇଚ୍ଛା ଥିଲେ ବି ଚିତ୍ର ଆଙ୍କିବା ପାଇଁ ମୁଁ ଚିତ୍ର ମୋ ପାଖରେ ସମୟ ନ ଥିବାରୁ ମୁଁ ଚିତ୍ର ଆଙ୍କିବାକୁ ଚାହୁଁନାହିଁ ମୁଁ ଚିତ୍ର ଆଙ୍କିବା ପାଇଁ ପ୍ରେରଣା ପାଇଲି ମୋ ଭାଇ ଠାରୁ ଭାଇ ଠାରୁ ପ୍ରେରଣା ପାଇଲେ ମଧ୍ୟ ମତେ ଯେହେତୁ ସମୟର ଅଭାବ ଅଛି ସେଥିପାଇଁ ମୁଁ ଚିତ୍ର ଆଙ୍କିବାରେ ସମୟ ଦେଇପାରେ ନାହିଁ ଦୈନନ୍ଦିନ ଜୀବନରେ ମୁଁ ଅନ୍ୟାନ୍ୟ କାମ ସହିତ ଚିତ୍ରାଙ୍କନ କରିବା ସମ୍ଭବପର ହୁଏ ନାହିଁ ଅନ୍ୟାନ୍ୟ କାମ କମ୍ ପରିମାଣରେ ହୋଇଥିଲେ ଚିତ୍ରାଙ୍କନ କରିବା ସମ୍ଭବପର ହୋଇଥାନ୍ତା